ହଁ ମୁଁ ସାମସଙ୍ଗର ଗୋଟିଏ ପାୱାର ବ୍ୟାଙ୍କ୍ କିଣିଥିଲି ତ ପାୱାର ବ୍ୟାଙ୍କ୍ ମୁଁ ଭାବିଥିଲି କମ୍ ସେ କମ୍ ମିନିମମ୍ ତିନି ଚାରି ମାସ ଯିବ ବୋଲି ତ ପନ୍ଦର ଶହ ଟଙ୍କା ଦେଇ ଗୋଟିଏ ପାୱାର ବ୍ୟାଙ୍କ୍ କିଣିଥିଲି ସାମସଙ୍ଗ ବ୍ରାଣ୍ଡର ତ ଚାରିମାସ ତ ଦୂରର କଥା ଚାରିଦିନ ବି ଯାଇନି ପାୱାର ବ୍ୟାଙ୍କ୍ ଖରାପ ହୋଇଗଲା ତ ବହୁତ ବ୍ୟାଡ଼ ହେଲା ଭଲ ଲାଗିଲାନି କିଛି ପାୱାର ବ୍ୟାଙ୍କ୍ ଭାବିଥିଲି ମୁଁ ଭଲ ଲାଷ୍ଟିଂ କରିବ ବୋଲି ଲଙ୍ଗ ଲାଷ୍ଟିଂ ସାମସଙ୍ଗ ବୋଲି ତ ଲଙ୍ଗ ଲାଷ୍ଟିଂ ଗଲାନି ଚାରିଦିନ ବି ହେଇନି ପ୍ରଡ଼କ୍ଟ ଖରାପ ହୋଇଗଲା ଆଉ ବହୁତ ଲସ୍ ହେଲା